ମୋତେ ପନିପରିବା ଚାଷ କରିବାକୁ ବହୁତ ଭଲ ଲାଗେ ମୁଁ ଆମ ବାଡ଼ିରେ ଲଗାଇଛି ଆମ୍ବ ଗଛ ପନିପରିବାରେ ଲଗାଇଛି ବାଇଗଣ ଭେଣ୍ଡି କାକୁଡ଼ି ବିଲାତି ବୋଇତାଳୁ କଖାରୁ ଲତା ଲଗାଇଛି ଆଉ ଝୁଡ଼ଙ୍ଗ ଆଉ ଭେଣ୍ଡି ଏଇ ସବୁ ଲଗାଇଛି ତାଙ୍କୁ ଚାଷ କରିବା ପାଇଁ ଅଧିକ ସାର ଦରକାର ହେଲା ଗଛ ପୋଡ଼ିଯାଏ ଦେହ ପାଇଁ ବି କ୍ଷତି ହେଇଥାଏ ଫଳ ସେଥିପାଇଁ ଆପଣ ଗୋବର ଆମେ ଗୋବର ଆଉ ନିମପତ୍ର ଶୁଖେଇ ଗଛ ମୂଳେ ଦେଇଥାଉ ଭଲ ଚାଷ ହୋଇଥାଏ ଦେହ ପାଇଁ ବି ଭଲ ହେଇଥାଏ ପନିପରିବା ଅଧିକ ଲସ୍ ହୋଇନଥାଏ ସାର ଦେଲେ ଏଇ ଯେଉଁ ସାର ଦେଲେ ଦେହ ପାଇଁ ଖରାପ ହୋଇଥାଏ ପନିପରିବା ଏଣୁ ସାର ନ ଦେଇ ଆମେ ଦେଇଦଉ ଖତ ଆଉ ଗୋବର ଆଉ ନିମପତ୍ର ଶୁଖେଇ ଦେଇଥାଉ ଆଉ ଯଦି ଅଧିକ ଜୋର ଖରା ହଉଥାଏ ତା'ହେଲେ ଦିନକୁ ଆମେ ଦୁଇ ଥର ପାଣି ଦେଉ ଯଦି ଅଳପ ଖରା ହେଉଥାଏ ଦିନକୁ ଥିରେ ପାଣି ଦେଇଥାଉ ସବୁ ଗଛକୁ ତ ସମାନ ପାଣି ଦରକାର ନଥାଏ ସେଇଥିପାଇଁ ଆମେ ଦେଇଥାଉ କେଉଁ ଗଛରେ କମ୍ ପାଣି କେଉଁ ଗଛରେ ଅଧିକ ପାଣି ଦେଖିକି ଦେଇଥାଉ ଏମିତି ସବୁ ଦେଇଥାଉ ଭଲ ଲାଭ ହୋଇଥାଏ ପନିପରିବା ଆମକୁ କିଣିବାକୁ ପଡ଼ିନଥାଏ